ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ସରପଞ୍ଚ ସବୁଠୁ ମେନ୍ ଯାହାକି ସରପଞ୍ଚ ପାଠ ସାଠ ନ ପଢ଼ିଥିଲେ ବି ଆଉ ଗୋଟେ ସରପଞ୍ଚ ଥାଆନ୍ତି ଯାହାକି ଲୋକଙ୍କର ଗାଁ ଗାଁ ବୁଲିକି ଦେଖନ୍ତି ଲୋକଙ୍କର ସମସ୍ୟା ବୁଝନ୍ତି ଓ ଲୋକଙ୍କର ଲୋକଙ୍କୁ ସାହାଯ୍ୟ ମଧ୍ୟ କରନ୍ତି ଆଉ ଅଧା ଅଧା ଲୋକ ଅଛନ୍ତି ଯାହାକି ଲୋକ ଲୋକଙ୍କୁ କାମ ପାଇଁ ଆସିବା ଦ୍ୱାରା ପଇସା ଚାପି ଦିଅନ୍ତି ରାସ୍ତା ଘାଟରେ ରାସ୍ତା ସମସ୍ୟା ସ୍ୱାସ୍ଥ୍ୟ ସମସ୍ୟା ପାଣିର ସମସ୍ୟା ବହୁତ କିଛି ଡ୍ରେନ୍ ଡ୍ରେନ୍ର ସମସ୍ୟା ମଧ୍ୟ ହୋଇଥିଲେ ବି କିଛି କରନ୍ତି ନାହିଁ ଇଲେକ୍ସନ୍ ସମୟରେ ଆସନ୍ତି ଓ ଇଲେକ୍ସନ୍ରେ ଦେଖନ୍ତି ଆଉ ଯାଆନ୍ତି ମାତ୍ର ଇଲେକ୍ସନ୍ ସରିଗଲେ ଆଉ କିଏ ଆସନ୍ତି ନାହିଁ ସେଥିଯୋଗୁଁ ବହୁତ ଲୋକ ଅସନ୍ତୁଷ୍ଟ ମଧ୍ୟ ଦେଖାଯାଏ ସେଥିପାଇଁ ଲୋକଙ୍କ ମଧ୍ୟରେ ଲୋକଙ୍କ ମଧ୍ୟରେ ବହୁତ କଷ୍ଟକର ବି ହୋଇଥାଏ ଲୋକଙ୍କର ସ୍ୱାସ୍ଥ୍ୟ ପ୍ରତି ଡ୍ରେନ୍ ପାଇଁ ସ୍ୱାସ୍ଥ୍ୟ ପ୍ରତି ବହୁତ ହାନିକାରକ ମଧ୍ୟ ହୋଇଥାଏ ଲୋକଙ୍କର ଦେହ ଅସୁସ୍ଥ ଓ ଲୋକଙ୍କୁ ଝାଡ଼ା ବାନ୍ତି ମଧ୍ୟ ହୋଇଥାଏ ଡ୍ରେନ୍ ଯୋଗୁଁ ଯାହାକି ଲୋକେ ମେଡ଼ିକାଲ୍ ବି ଯାଆନ୍ତି ଓ ମେଡ଼ିକାଲ୍ ଯାଆନ୍ତି ଆସନ୍ତି ଓ ଘରେ ରହିକି ମଧ୍ୟ କିଛି କାମ ବି ହୁଏ ନାହିଁ ସରକାରୀ ତରଫରୁ କିଛି ସାହାଯ୍ୟ ବି ମିଳିନଥାଏ ସେଥିପାଇଁ ଲୋକେ ବହୁତ କଷ୍ଟରେ ଚଳୁଥାଆନ୍ତି ଆଉ ଲୋକଙ୍କ ମଧ୍ୟରେ ଅଶାନ୍ତି ମଧ୍ୟ ଦେଖାଯାଏ ଯାହାକି ଭୋଟ୍ ସମୟରେ ହିଁ ଆମ ପାଖକୁ ଆସନ୍ତି ଓ ଭୋଟ୍ ସରିଗଲେ ଆମର ଗୃହରେ ପ୍ରବେଶ କରନ୍ତି ନାହିଁ ବୋଲି ଲୋକ ମନରେ ଭାବି ନିଅନ୍ତି